ଏ ଦୀପା ଶୁଣିଲୁ ଆଉ ମୁଁ ଗୋଟିଏ ଡ୍ରେସଟେ କିଣିଥିଲି ତୋତେ ଦେଖେଇଥିଲି ନା ମନେ ଅଛି ତୋର ହଁ ସେହି ଡ୍ରେସଟା ମୋତେ ବହୁତ ଭଲ ଲାଗୁଛି ମୁଁ ଭାବୁଥିଲି ଦେଖିଲାବେଳକୁ ଯେତେବେଳକୁ କଲରଟା ପୁରା କଲରଫୁଲ ଥିଲା କଲର ଦେଖିକି ମୁଁ କିଣିଲି ମୁଁ ଭାବି ଭାବିନଥିଲି ଯେ ଭଲ ପଡ଼ିବ କିନ୍ତୁ ବହୁତ ଭଲ ପଡ଼ିଲା ଆଉ ମୋତେ ମାନେ ଧୋଇଲେ ବି ସେ କପଡ଼ାର ରଙ୍ଗ ଛାଡ଼ୁନି ମାନେ ଭଲ ଲାଗୁଛି ବହୁତ ଭଲ ଲାଗୁଛି ଆଉ ସେ ଡ୍ରେସଟା ପିନ୍ଧିବା ପାଇଁ ବି ଆଉ ଏଇ ଖରାଦିନ ପାଇଁ ତ ବହୁତ ଭଲ ଲାଗେ ସେ କଟନ ଟିକିଏ କଟନ ଟାଇପର ଅଛି ସୂତା ଟାଇପର ସେଥିପାଇଁ ସେଇଟା ଭଲ ଲାଗୁଛି ପିନ୍ଧିବା ପାଇଁ ମୋତେ ବହୁତ ଭଲ ଲାଗୁଛି ଆଉ ତୁ ବି କହୁଥିଲୁ ନା ଏହି ଡ୍ରେସଟା ଭଲ ଲାଗିବ ତୋତେ ଆଉ କଲର ବି ଛାଡ଼ିବନି ଲାଗୁଛି ସେମିତି ଆଉ ଭଲ ଲାଗିବ କହୁଥିଲେ ଭଲ ଲାଗୁଛି ସେଇ ଡ୍ରେସଟା ପିନ୍ଧିବା ପାଇଁ ବି ଭଲ ଲାଗୁଛି ଆଉ ସେଇଟା କଲର ବି ଛାଡ଼ୁନି କିଛି ନାଇଁ ଆଉ ପଇସା ବି ମୋର କମ କମ ପଡ଼ିଥିଲା ମୁଁ ଭାବିଥିଲି ଯେତେବେଳେ ଦେଖିଲି କଲର ଥିଲା ଡ୍ରେସର ଡିଜାଇନ ତାର ଷ୍ଟାଇଲ ଟା ଭଲ ଥିଲା ମୋତେ ଲାଗୁଥିଲା କି ରେଟ ଅଧିକା ପଡ଼ିବ କିନ୍ତୁ ରେଟ ବି କମ ଥିଲା ମୁଁ ଭାବିନଥିଲି ଏ କମ ରେଟରେ ବି ଏତେ ଭଲ ଡ୍ରେସ ମିଳିବ କି ଭଲ ପଡ଼ିବ ବୋଲି କେବେ ଭାବିନଥିଲି ତୁ ବି ସେମିତିକାର ଗୋଟିଏ କିଣୁନୁ ଭଲ ଲାଗିବ